ଆମେ ରହୁଥିବା ସ୍ଥାନ ନିକଟରେ ବିଭିନ୍ନ ପ୍ରକାର ଜଙ୍ଗଲ ମରୁଭୂମି ଏବଂ ଆର୍ଦ୍ରଭୂମି ଦେଖିବାକୁ ମିଳିଥାଏ ଜଙ୍ଗଲ କହିଲେ ଆମର ବିଭିନ୍ନ ପ୍ରକାର ଔଷଧୀୟ ଗଛ ଏବଂ ଜାଳେଣି ଜାଳେଣି ର ଗଛ ମଧ୍ୟ ରହିଛି ଔଷଧୀୟ ଗଛ ଭିତରୁ ଗଙ୍ଗଶିଉଳି ବେଲ ନିମ୍ବ ଆଉ ତୁଳସୀ ବିଭିନ୍ନ ପ୍ରକାରର ଗଛ ରହିଛି ଏହି ଔଷଧୀୟ ଗଛ ବୃକ୍ଷ ଦ୍ୱାରା ଆମର ଆମର ପିଲାମାନଙ୍କୁ ମଧ୍ୟ ଆମେ ଥଣ୍ଡା ହେଲେ ତୁଳସୀ ପତ୍ର ଛେଚିକି ଆମେ ଦେଇଥାଉ ଏବଂ ବେଲପତ୍ର ଆମ ପିଲାମାନଙ୍କୁ ଭୋକ ପାଇଁ ଆମେ ଦେଇଥାଉ ଜାଳେଣି ଗଛ କହିଲେ ଆମେ ଶାଳ ପିଆଶାଳ ଆମ୍ବ ପଟାସ ଏସବୁ ଆମର ରହିଛି ଜାଳେଣି ପାଇଁ ଗଛ ଯାହାଦ୍ୱାରା ଆମେ ସେହି ଗଛରୁ ଜାଳ ଆଣି ଆମେ ରୋଷେଇ କରି ଆମ ପରିବାର କୁ ଦେଇଥାଉ ଏବଂ ସେଇ ଆମର ବିଭିନ୍ନ ପ୍ରକାର ଗଛ ଏବଂ ଜଙ୍ଗଲ ରହିଥିବାରୁ ଆମେ ନିଶ୍ୱାସପ୍ରଶ୍ୱାସ ନେବାରେ ମଧ୍ୟ ଆମକୁ ବହୁତ ସୁବିଧା ମିଳିଥାଏ ଏବଂ ମରୁଭୂମି ଜାଗାରେ ଆମେ ବାଦାମ ଆଳୁ ଏହିସବୁ ଫସଲ କରିପାରିଥାଉ ଆର୍ଦ୍ରଭୂମି କହିଲେ ସନ୍ତସନ୍ତିଆ ଜାଗା ଏହି ସନ୍ତସନ୍ତିଆ ଜାଗାରେ ଆମେ ବିଭିନ୍ନ ପ୍ରକାର ଫସଲ କରି ଆମେ ନିଜେ ଖାଇପାରିଥାଉ